ଟ୍ରେନ୍ ଟ୍ରେନ୍ ଆଜିକାଲି ଭଲ ଗୋଟେ ସୁବିଧା ସେଇଟା ଗୋଟେ ଟ୍ରେନ୍ରେ ମେନ୍ ତ ଏ ସି ସ୍ଲିପର୍ ଜେନରାଲ୍ ଆଉ ଗୋଟେ ଟାଇଁରେ ଗୋଟେ ସେ ଥାଏ ତା'ର କ'ଣ ତା'ର ଇଞ୍ଜିନ୍ ଇଞ୍ଜିନ୍ ସବୁ ପ୍ରକାର ନଥାଏ କିମ୍ବା ଦୁ ଦୁଇଟା ହିଁ ଇଞ୍ଜିନ୍ ଥାଏ ଟ୍ରେନ୍ର ଗୋଟେ ଫ୍ରଣ୍ଟରେ ଗୋଟେ ଆଉ ଲାଷ୍ଟରେ ଗୋଟେ ସେଠି ଇଞ୍ଜିନ୍ ଥାଏ ଆଉ ସବୁ ଟ୍ରେନ୍ରେ ଗୋଟେ ଦୁଇ ତିନିଟା ଟି ଟି ଥାଆନ୍ତି ଆଉ ସେଇଠି ପୋଲିସ ବି ଥାଆନ୍ତି ଷ୍ଟ୍ରକ୍ଚର୍ ବି ଭଲ ଥାଏ ସେଇ ଟଲ୍ ଟ୍ରେନ୍ର ସବୁ ପ୍ରକାରର ସୁବିଧା ଥାଏ ଲାଟିନ୍ ବାଥରୁମ୍ ଆଉ ଖାଇବା ପିଇବା ବି ଠିକ୍ ଥାଏ ଲଙ୍ଗ ଜର୍ନି କରୁଥୁ ବଲେ ଟ୍ରେନ୍ରେ ବି କିଚେନ୍ ଗୋଟେ ଥାଏ ସେପାରେଟ୍ କିଚେନ୍ ଗୋଟେ ଥାଏ ସେ ଟ୍ରେନ୍ର ଟି ଟି ଆଇ ବି ସବୁଆଡ଼େ ଥାଆନ୍ତି ପୋଲିସ ବି ଜଗିଥାନ୍ତି ଟ୍ରେନ୍ରେ ନାଇଟ୍ ଜର୍ନି ବି ଥାଏ ବଲେ ପୋଲିସମାନେ ସବୁଠି ଆସିକିନା ଜଗିଥାନ୍ତି ଆଉ ଟି ଟି ଆଇ ବି ଆମ ସିଟ୍ ଦେଖେ ଆମ ନାଁ ପଚାରେ ଆମର କେବେ କେବେ ଆଧାର କାର୍ଡ଼ ଭୋଟ କାର୍ଡ଼ ସବୁ ପଚାରନ୍ତି କାଇଁ ମାଗନ୍ତି ଚେକିଂ କରନ୍ତି ତା'ପରେ ଜେନେରାଲ୍ରେ ବି ଟିକଟ୍ ନିଅ ନେବାକୁ ପଡ଼େ ଯେମିତି ଆମେ ସ୍ଲିପର୍ରେ ବୁକିଂ କରିକି ଯାଇଥାଉ ସେମିତି ଜେନେରାଲ୍ରେ ବି ବୁକିଂ କରାଯାଇଥାଏ